ଆମ କନ୍ଧମାଳ ଜିଲ୍ଲାରେ ବହୁତ ଗୁଡ଼ାଏ ପର୍ଯ୍ୟଟନ ସ୍ଥଳି ରହିଛି ଯେପରିକି କାଟ୍ରାମାଲ ୱାଟର ଫଲ୍ ହିମାଗଡ଼ ୱାଟର ଫଲ୍ ଏବଂ ବହୁତ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳି ରହିଛି ସେହି ଯାଗା ଗୁଡ଼ିକୁ ଯେପରି ପର୍ଯ୍ୟଟକ ମାନେ ଆସନ୍ତି ସେହି ଯାଗା ଗୁଡ଼ିକ ଯିବା ସମୟରେ ବାଟରେ ଅସୁବିଧା ହୁଏ କାହିଁକି ନା ସେହି ଯିବା ବାଟଟା ଭଲ ନଥାଏ ଯଦି ସେହିଟା ଉନ୍ନତ ମାନର କରାଯିବ ତେବେ ତା'ହେଲେ ପର୍ଯ୍ୟଟକ ମାନେ ବହୁତ ସୁବିଧାରେ ସେହି ସ୍ଥଳିକୁ ଯାଇପାରିବେ ଏବଂ ଆମ କନ୍ଧମାଳ ଜିଲ୍ଲା ହଳଦୀ ଚାଷରେ ବହୁତ ଆଗୁଆ ଅଛି ସେହି ଚାଷକୁ ଆମର ଆଗୁଆ ନେଇକି ଯଦି କନ୍ଧମାଳ ଜିଲ୍ଲାରୁ ବାହାରକୁ ଆମର ଯାଇପାରିବ ବ୍ୟବସାୟ ସେହିଟା ବହୁତ ଭଲ ହେବ ମହାମାରୀର ପ୍ରଭାବ ଏତେ ଆମ କନ୍ଧମାଳ ଜିଲ୍ଲାରେ ଦେଖାଯାଏ ନାହିଁ ଯେହେତୁ ଏହିଟା ଗୋଟିଏ ଭଲ ଯାଗାରେ ରହିଛି